ମୁଁ ଏଇ କଳା ବିଷୟରେ କହୁଛି ଏ ଆଜିକାଲି ଯେଉଁ ସରକାର ତ କଳାକାରମାନଙ୍କୁ ସବୁ ଭତ୍ତା ଦେଲେଣି କିନ୍ତୁ କଳା ବର୍ତ୍ତମାନେ ଲୋପ ପାଇବାକୁ ବସିଲାଣି ଆଉ ଏ ଯେଉଁ ଆଗରୁ ସାରେ ଡ୍ରାମା ଫ୍ରାମା ଗାଁ ଗହଳିରେ ସବୁ ଟାଉନ୍ରେ ଡ୍ରାମା କରୁଥିଲେ ସେ ଡ୍ରାମା ଫ୍ରାମା ଆଉ ଇଏ ଯେଉଁ ହରିନାମ କୀର୍ତ୍ତନ ହେଉଛି ସେଥିରେ ଆଉ ଲୋକଙ୍କର ମନ ନାହିଁ ସବୁ ସବୁ ଗ୍ରାମରେ ଇଏ ହରିନାମ ବାଲା ସବୁ ପଇସା ଲୋଭରେ ଇଏ ହରିନାମକୁ ସବୁ ଧ୍ୱଂସ କରିବାକୁ ବସିଲାଣି ଆଉ ସେଥିରେ କେହି ମନେ ଜ୍ଞାନ ଦେଉନାହାନ୍ତି କଳା ଗୋଟାଏ କ'ଣ ସେମାନେ ଜାଣିପାରୁନାହାନ୍ତି ହରିନାମ କ'ଣ ଡ୍ରାମା କ'ଣ ହଁ ଦାସକାଠିଆ କ'ଣ ଘୋଡ଼ା ନାଚ କ'ଣ ଏ କେହି ସ୍ତ୍ରୀ ମୁଣ୍ଡ ଦେଉନାହାନ୍ତି କିଏ ଯାଇ ମଦ ଖାଇଲାଣି କିଏ ବାପା ସାଙ୍ଗରେ କଜିଆ କଲାଣି କିଏ ବୋଉକୁ ଶୋଧିଲାଣି କିଏ ସ୍ତ୍ରୀ କିଏ ଅଭାସା କିଲଣି ଆଉ ସାରା କଳା ବିଷୟରେ କେହି କାହାର ମାନେ ମନବୃତ୍ତି ନାହିଁ ଆଉ ଇଏ କଳାଟା ଆସି ଲୋପ ହେବାକୁ ବସିଲାଣି ଆଉ ସରକାର ଫେରେ ଏଥିରେ କ'ଣ ଦେଉଛି ଦୁଇ ହଜାର ଟଙ୍କା ଭତ୍ତା କଲାଣି କଳାକାର ଭତ୍ତା ଗାଁ ଗାଁ ରେ ପୁରାଣ ପଢ଼ା ହେଉଥିଲା ଭାଗବତ ପଢ଼ା ହେଉଥିଲା ହଁ ମରେ ବି ଲୋକ ଆସି ପାଞ୍ଚ ଦର୍ଶଣ ବହୁଷ ଥିଲେ କି ଏସବୁ ମୁଁ ପ୍ରାୟ ଗାଁ ବୁଲୁଛି ଇସବୁ କଳା ଲୋପ ହୋଇଆସିଲାଣି ଆଉ କ'ଣ ଇଏ ସମାଜରେ କରିବ କ'ଣ ଏଇ ଏମିତି ଚାଲିଛି ଆଉ ହଁ ଭାରି ମନ ଦୁଃଖ ପରା ହଁ ଆଜ୍ଞା ହେବ